ଜଗତସିଂହପୁରରେ ବିଭିନ୍ନ ପ୍ରକାର କୃଷି ରହନ୍ତି ବିଭିନ୍ନ ପ୍ରକାର ଶିଳ୍ପ ବି ଉତ୍ପାଦନ ହୁଏ କୃଷି କହିଲେ ବହୁ ପ୍ରକାର କୃଷି ରହନ୍ତି ଜଗତସିଂହପୁରରେ ଏମିତି ଅଛନ୍ତି କି ଆମର ମତ୍ସ୍ୟ ମତ୍ସ୍ୟଜୀବି ରହୁଁଛନ୍ତି ମତ୍ସ୍ୟଶିଳ୍ପ ଯିଏ ଉତ୍ପାଦନ କରୁଛନ୍ତି ତା'ପରେ କୃଷକ ବି ଅଛନ୍ତି ବିଭିନ୍ନ ପ୍ରକାର କୃଷକ ଆମର ଧାନ ଚାଷ ମୁଗ ଗହମ ବିଭିନ୍ନ ପ୍ରକାର ଚାଷ ହେଉଛି ବହୁ ପ୍ରକାର ଉତ୍ପାଦନ ସେମାନେ କରୁଛନ୍ତି ମତ୍ସ୍ୟଶିଳ୍ପ ବି ବହୁତ ପ୍ରକାର ଅଛନ୍ତି ଆମର ସମୁଦ୍ର କୁଳରେ ବୋଟ୍ ଧରିକି ଯାଉଁଛନ୍ତି ମତ୍ସ୍ୟ ମାତ୍ସ ଆାଣିବାକୁ ଆଣିକି ବିକ୍ରି କରୁଛନ୍ତି ଆମ ଜିଲ୍ଲାରେ ଅଲଗା ଜିଲ୍ଲାକୁ ବି ଦେଉଛନ୍ତି ଟ୍ରାନ୍ସପୋର୍ଟ କରୁଛନ୍ତି ତା'ପରେ କୃଷି ବି ବିଭିନ୍ନ ପ୍ରକାର ରହୁଛନ୍ତି ତାଙ୍କୁ ବି ସୁବିଧା ସୁଯୋଗ ମିଳିବା ଦରକାର ମତ୍ସ୍ୟଶିଳ୍ପୀଙ୍କୁ ବି ସୁବିଧା ସୁଯୋଗ ମିଳିବା ଦରକାର